ଭାଇ ଆଦିତ୍ୟ ରେଷ୍ଟୁରାଣ୍ଟ କହୁଥିଲେ ମୋର ଟିକିଏ ଚାଓମିନ୍ ଯେଉଁ ପଠେଇବେ ଚାଓମିନ୍ ସହିତ ସୋୟା ସସ୍ଟା ଦେବେ ଆଉ ଚିଲି ସସ୍ଟା ବି ଦେବେ ଆଉ ଯେଉଁ ମୋମୋଟା କହିଥିଲି ମୋମୋ ସହିତ ସେହି ଯେଉଁ ଚଟଣୀଟା ଦେଉଛ ସେଇଟା ବି ତା' ସହିତ ଦେବ ଆଉ ତୁମର ସେ ଏ ତାର କ'ଣ ଗୋଟେ ଫ୍ରାଇଡ୍ର ଆସୁଛି ମୋମୋ ସେଇଟା ରଖୁଛନ୍ତି କି ସେଇଟା ବି ନହେଲେ ନାଇଁ ଦେଇଦେବେ ତା' ସହିତ